ହ୍ୟାଲୋ ସାର୍ ନମସ୍କାର ମୁଁ ଜୟକୃଷ୍ଣ ମରାଳ କହୁଛି ଗ୍ରାମ ବଳିପଡ଼ା ମୁଁ ଆପଣଙ୍କ କମ୍ପାନୀରୁ ଗୋଟିଏ ଜିନ୍ସ ପ୍ୟାଣ୍ଟ ଅର୍ଡ଼ର କରିଥିଲି ଯେ ଆପଣ ବାରମ୍ବାର ମୋ ପାଖକୁ ମେସେଜ୍ ଦେଉଛନ୍ତି ଯେ ଆପଣଙ୍କର ଡେଲିଭରି ହୋଇଯାଇଛି ବୋଲି ଯେ ମୋ ପାଖକୁ ଯଦି ଡେଲିଭରି ହୋଇଥାନ୍ତା ଯେ ମୋ ପାଖରେ ଜିନିଷ ତ ମିଳିଥାନ୍ତା ଜିନିଷ ମୋ ପାଖକୁ ଆସିନାହିଁ ବରଂ ମୋ ଆକାଉଣ୍ଟରୁ ମନି ଟ୍ରାଞ୍ଜେକ୍ସନ୍ ହୋଇଯାଇଛି ଯେ ଆପଣ ଟିକେ କୃପା କରିବେ ଯେ ଆପଣ କେମିତି ମୋ ଜିନିଷଟା ମୋ ପାଖକୁ ଆସିବ ଅଯଥା ମୋ ମନି ଟ୍ରାଞ୍ଜେକ୍ସନ୍ ପଇ ପଇସା କଟିଯାଇଛି ସେ ପଇସାଟା କେମିତି ଆସିବ କିମ୍ବା ମୋତେ ଟିକେ ଆପଣ କୁହନ୍ତୁ ଅଯଥା କିଛି କଣ୍ଟାକ୍ଟ ନମ୍ବର ଅଛି ତ କଣ୍ଟାକ୍ଟ ନମ୍ବର ଦିଅନ୍ତୁ ଯେ ଆପଣ ଚେଷ୍ଟା କରନ୍ତୁ କି ଆପଣଙ୍କର ଆସୁଛନ୍ତି ପିଲାମାନେ ସେ ପିଲାମାନଙ୍କ ସହିତ ପଇସା ଆସିବ କି ନାହଁ ଆପଣ ଡାଇରେକ୍ଟ ଟ୍ରାଞ୍ଜେକ୍ସନ୍ କରିବେ ସେହିଟା ଟିକେ ଆପଣ ଆପଣ ମୋତେ କୁହନ୍ତୁ